ହଁ ନମସ୍କାର

ଖବରକାଗଜ କିଛି କହିବେ କି ଏଥର ଆଉ ସେମିତି କିଛି ଭଲ ନ୍ୟୁଜ୍ ଦେଉନି ସମ୍ବାଦରେ ତ ସମ୍ବାଦରେ ତ ଖାଲି ସେ ଫିଲ୍ମ୍ ଫଟୋ ଖାଲି ଫିଲ୍ମ ଫଟୋ ଦେଉଛି ସେଇ ଗୁଡ଼ାକ ଭଲ ନ୍ୟୁଜ୍ ସେଥିରେ ନାହିଁ ଆଉ ସମ୍ବାଦ ସମ୍ବାଦର ରେଟ୍ ଟିକେ ଅଧିକା ହୋଇଯାଉଛି ହେଲାକି ହଁ ମାନେ ମୁଁ କହୁଥିଲି ମୁଁ କହୁଥିଲି ସମୟ କିମ୍ବା ଧରିତ୍ରୀ ପେପର୍ ସେଇଟା ସେଇଟା ଟିକେ କମ୍ ଅଛି ସେଇଟା ନେଇଥାନ୍ତି ହଁ ଯେ ହଁ ସେଥିରେ ବି ଏତେ ଖବର ବି ଏତେ ଭଲ ନାହିଁ ରେଟ୍ ଗଟିକ ହେରିକା ହଁ ନା ନା ମୁଁ କହୁଥିଲି ମୋ ପାଇଁ ଧରିତ୍ରୀ ଟା ଦେଇଥିଲେ ଭଲ ହୋଇଥାନ୍ତା ଆଚ୍ଛା ସମ୍ବାଦ ସାଙ୍ଗରେ ଆଉ କି କି ପେପର୍ ଦେଇ ପାରିବେ ଆପଣ

ହଁ ହେଉ ହଁ ଠିକ୍ ଅଛି କେବେ ହଁ ମୁଁ କହୁଥିଲି ଏବେ ସମ୍ବାଦ ବଦଳରେ ସମୟଟା ନେଇଥାନ୍ତେ ନେଲେ ଧରିତ୍ରୀ ନେଇଥାନ୍ତେ ଦେଇ ପାରିବେ ଆପଣ ହଁ ଠିକ୍ ଅଛି ଠିକ୍ ଅଛି ଏ ଦୁଇ ସପ୍ତାହ ଦେଇଦିଅ ତା ପରଠାରୁ ଚେଞ୍ଜ୍ କରିଦେବେ ହେଲା କି ହଁ ହଁ

ହେଉ ଠିକ୍ ଅଛି ତେବେ କେତେ ସପ୍ତାହ ପରେ ଆପଣ ଦେବେ ତ ହଁ ଏଇ ମାସଟା ଗଲେ ହେବ ଗତ ସପ୍ତାହ ମାନେ ଗୋଟିଏ ମାସ ଗଲେ ଯିବ ଆଉ ତେବେ ହଁ ମେଗାଜିନ୍ ବି ଦେଇଥିଲେ ଭଲ ହୋଇଥାନ୍ତା ହେଉ ମେଗାଜିନ୍ ସାଙ୍ଗରେ ତେବେ ପେପର୍ ମାସେ ପରେ ପେପର୍ ଚେଞ୍ଜ୍ କଲା ପରେ ତା ସାଙ୍ଗରେ ମେଗାଜିନ୍ ବି ନେଇଯିବେ ହେଲା କି ଆଉ କିସ ଗୋଟିଏ ଆସେ ରବିବାର ଦିନ ଗୋଟିଏ ଲେଖା ପତ୍ରିକା ଦିଅନ୍ତି ହଁ ରବିବାର ପତ୍ରିକାଟା ବି ଆଣିଦେବେ ହଁ ଆପଣଙ୍କ ମୁଁ ଭାବୁଥିଲି ଆପଣଙ୍କ ଅଫିସ୍ରେ ସେ ସମ୍ବାଦ ପତ୍ରଟି ମାନେ ବନ୍ଦ କରିଦେବା ଆପଣ ତ କହିଲେ ଯେ ମାନେ ଗୋଟିଏ ମାସ ପରେ ଚେଞ୍ଜ୍ କରିଦେବେ ସେଇଠି ମନା କରି ଦେଇକି ଆମର ସେ ଯେଉଁଟା କହୁଥିଲି ସମୟ କି ଧରିତ୍ରୀ ଆଣି ଦେଇଥାନ୍ତେ ହେଉ ଠିକ୍ ଅଛି ତାହେଲେ ଆର ଆର ସପ୍ତାହଠୁ ନିହାତି ଆଣିବେ